ହଁ ହ୍ୟାଲୋ ହ୍ୟାଲୋ ନାନୀ ନମସ୍କାର ଆଉ ବରା ଫରା ଭଲ୍ ଚାଲୁଛି ହୋଟେଲଟା ହଁ ମ ଟିକେ ଭଲ ନାଇଁ ଚଲୁ ଲେଖେ ଜଣା ପଡ଼ୁଛି ଆଉ ହଁ ମୁଁ ସୁରାଟରୁ ଆଜି ଆସିବି ଆଉ ସୁରାଟକୁ ଚାଲ ଯିବା ସେଇଠି ଦୋକାନ ଫୋକାନ ଖୋଲିଦେବି ଆଉ ରହିବା ପାଇଁ ଘର ଭଡ଼ା ନେଇଯିବା ସେଠି ଭଲ ବେପାର ହେଉଛି ଆଉ ସେଠି ରହିକିରି ଭଲ ବେପାର କରିବୁ ଆଉ ହଁ ଏଇ ଏଇନା ଟିକେ କମ୍ ହେଉଛି ବେପାର ନା ହଁ ଆମର ସୁରାଟରେ ଯହଁ ବିକ୍ରି ହେଉଛି କାହିଁ ଆମର ଏଇ ବରାଟା ସାଡ଼େ ଫେମସ୍ ସୁରାଟରେ ସୁରାଟରେ ବହୁତ ଫେମସ୍ ଆଉ ସେଇଠିକି ଚାଲେ ମୋର ସାଙ୍ଗରେ ଆଉ ସେଇଠି ଘର ଭଡ଼ା ନେବା ସେଇଠୁ ହୋଟେଲ ବି ଭଡ଼ା ନେଇଯିବା ତାପରେ ସେଇଠି ବରା ସିଙ୍ଗଡ଼ା ବେପାର ସେଇଠି ଭଲ ହେଉଛି ସେଇଠି ଭଲ ଇନକମ୍ କରିବୁନା ଆଉ

ହଁ ହଁ ହଁ ସେଇଠି ଭଲ ବେପାର ହେବ ଆଉ ହଁ ହଁ ହଁ ମାତ୍ର

ହଁ ହଁ ଆଉ ହଁ ତଥାପି ଏଇ ସମ୍ବଲପୁର ଡିଷ୍ଟ୍ରିକଟରେ ତୋର କେତେ ବେପାର ହୁଏ ଦିନକୁ ହଁ ହଁ ଆମର ସେଇଠି ବେଶୀ ବେଶୀ ବେପାର ହେବ ଦିନକୁ ଚାରି ହଜାର ତିନି ହଜାର ବେପାର କରିବୁ

ହଁ ଆଉ ଖାଲି ବରା ବିକିବୁ ନା ଆଉ କାଣା କାଣା ବନେଇକିରି ବିକିବୁ

ଅ ହଉ ତା'ହେଲେ ହଁ ସୁରାଟରେ କମ୍ ଅଛି ବେଶୀ ନହିଁ ଟଙ୍କା ତିନି ହଜାର ଦେବୁ

ହଁ ହଁ ହଁ ସୁରାଟରେ ସବୁଥି ସୁବିଧା ଅଛି ପାଣିର ସୁବିଧା ବିଭାଗ ଅଛି ଖାଇବା ପିଇବା ସବୁର ସୁବିଧା ଅଛି ବେଡ଼ ବି ଆରାମସେ ପାଇବ ହଁ ହଁ ହଁ ସବୁ ମିଲବା ହଁ ନାଇଁ ନାଇଁ ହଉ ମୁଇଁ ରଖୁଛି